ମୁଁ ଯେଉଁ ସାର୍ଟ କିଣିଥିଲି ତାହା ବହୁତ ପତଳା ଥିଲା ଏବଂ କିଛିଦିନ ବ୍ୟବହାର କଲାପରେ ତାହାର ରଙ୍ଗ ଉଡ଼ି ଯାଇଥିଲା ଏବଂ ଚାରିମାସ ପରେ ସେ ସାର୍ଟ ନଷ୍ଟ ହୋଇଯାଇଥିଲା